ମୋର ଏକ ପୁସ୍ତକ ଅଛି ଯାହାର ନାମ ହେଉଛି ଇଣ୍ଡିଆନ ପଲିଟିି ସେଇଟା ମୁଁ କିଣିଥିଲି ଯେତେବେଳେ ମୋର ଗୋଟେ ଟିଚର୍ ଥିଲ ସେ ମୋତେ କିଣିବାକୁ କହିଥିଲେ ଏବଂ ବହୁତ ଥର କହିଲା ପରେ ମୁଁ ସେ ପୁସ୍ତକ କିଣିଥିଲି ସେ ସେ ପୁସ୍ତକର ବହୁତ ପ୍ରଶଂସା କରିଥିଲେ ସେଇଥିପାଇଁ ମୁଁ ସେଇ ପୁସ୍ତକଟା କିଣିଥିଲି ଏବଂ ମୁଁ କିଣିଲା ପରେ ସେଥିରୁ କିଛିଟା ବୁଝିପାରିଲି ପଢ଼ିକି ଏବଂ କିଛିଟା ବୁଝିପାରିଲିନି ଏବଂ କିଛିଟା ମୋ ସବଜେକ୍ଟର ତ ସବୁ ରିଲେଟେଡ଼ ଥିଲା କିନ୍ତୁ କିଛିଟା ମୋ ମୁଁ ଟପିକର ରିଲେଟ ଥାଏ ମୋ ଏକ୍ଜାମ ରିଲେଟେଡ଼ ନଥିଲା ତ ସେଇଟା ମୁଁ ପଢ଼ିଲି ନାହିଁ ଏବଂ ଯେଇଟା ମୋ ଯେଉଁଟା ମୋ ଏକ୍ଜାମ ରିଲେଟେଡ଼ ଥିଲା ସେଇଟା ମୁଁ ପଢ଼ିଲି ଏବଂ କ ବୁଝିଲି ମଧ୍ୟ କମ୍ ତ ଯେଉଁଟା ମୁଁ ସେଥିରୁ ବହୁତ କମ୍ ମୋ ଏକ୍ଜାମ୍ ରିଲେଟେଡ଼ ଥିଲା ଏବଂ ସେ ବହିଟା ମିନିମମ୍ ପ ସାତଶହ ଆଠଶହ ପେଜ୍ର ଏବଂ ସେଥିରୁ ମାତ୍ର ଦଶ ପେଜ୍ କି କୋଡ଼ିଏ ପେଜ୍ ମୋ ଏକ୍ଜାମ୍ ରିଲେଟେଡ଼ ଥିଲା ଆଉ ସବୁ ଏକ୍ଜାମ୍ ରିଲେଟେଡ଼ ନଥିଲା ତ ମୁଁ ତାକୁ ଧ୍ୟାନ ଦେଲି ନାହିଁ ସେଥିପାଇଁ ମୋତେ ସେ ବୁକ୍ ଏବେ ବେଶୀ ପସନ୍ଦ ଲାଗେ ନାହିଁ ଏବଂ ମୁଁ ସେ ବୁକ୍ କିଣିବା ପରି ଜାଣିଲି ଯେ ସେ ବୁକ୍ ମୋର ଉପର ଲେବ୍ଲ୍ର ଏବଂ ସେଇଟା ମୋତେ ପରେ କାମ ଦେବ ଏବେ ସେଇଟା ମୋତେ ବେଶୀ କାମ ଦେଉ ନାହିଁ ତ ମୁଁ ସେଇଟାକୁ ବେଶୀ ଫୋକସ୍ କରୁ ନାହିଁ ଆମର ଆମର ଗୋଟିଏ ଅନ୍ୟ ଏକ ଟିଚର୍ କହିଲେ ଯେ ଏଇଟା ପରେ ତୁମକୁ ବହୁତ କାମ ଦେବ ଯେନ୍ଟାକି ତୁମର ଏଣ୍ଟ୍ରାନ୍ସ ପଦରେ ଇଏ ହେଲ୍ପ କରିବ ତ ସେଇଥିପାଇଁ ସେ ବୁକ୍ ମୁଁ ରଖିଛି ଏ କିନ୍ତୁ ତାହା ମୋତେ ବେଶୀ ଆକର୍ଷିତ କରିପାରିଲା ନାହିଁ ଏବଂ ମୁଁ ସେ ବୁକ୍କୁ ପଢ଼ିବା ପାଇଁ ବେଶୀ ଧ୍ୟାନ ଦେଲି ନାହିଁ ଏବେ ମଧ୍ୟ ଦଉନି କାରଣ ମୁଁ ଅନ୍ୟ କିଛି ପାଇଁ ପଢ଼ୁଛି ତ ଏହିପରି ସେ ପୁସ୍ତକଟା ମୁଁ ରଖିଛି ଏବେ ବି ମୋ ପାଖରେ